ଆଗୁରୁ ଟ୍ରେକିଂ ସାଇଟ୍ରେ ବହୁତ ବି ଅସ୍ ମାନେ ଅଳିଆ ଆବର୍ଜନା ପଡ଼ୁଥିଲା କାରଣ ସେତେବେଳେ ସରକାର ସେତେଟା କୌଣସି ସୁବିଧା ସୁଯୋଗ ନଥିଲା ତା'ପରେ ଲେବର୍ ବି ଯେଉଁ କାମ କରୁଥିଲେ ସେଥିରେ ସେ ଜିନିଷ ଗୁଡ଼ା ଆଡ଼େସାଡ଼େ ବି ପକାଇ ଦଉଥିଲେ କିନ୍ତୁ ବର୍ତ୍ତମାନ ସେ ଅସୁବିଧା ହଉ ବର୍ତ୍ତମାନ କିଛି ପରିଲକ୍ଷିତ ହେଉ ନାହିଁ କାହିଁକି ନା ଆମର ସ୍ୱଚ୍ଛ ଭାରତ ପରିବେଶ ହେଇଗଲା ତେଣୁକରି ସେଥିପାଇଁ ସ ସରକାର ସେତେବେଳ ପାଇଁ ସଜାଗ ରହିଲେ ସଜାଗ ରହିବା ଦ୍ୱାରା ସାଙ୍ଗେ ସାଙ୍ଗେ ସେଗୁଡ଼ା ସବୁ ସଫାସଫି ହେଇଯାଉଛିି କୌଣସି ଅପରିଷ୍କାର ରହୁନାହିଁ